ଆମେ ବାଇକ୍ରେ ଦୂର ବାଟ ଯିବାକୁ ହେଲେ ଆମର ବାଇକ୍ରେ ସବୁ ସରଞ୍ଜାମ ଦରକାର ବାଇକ୍ରେ ଗଲାବେଳେ ବାଟରେ ଦୂର ବାଟକୁ ହେଲମେଟ୍ ଆମର ପାଣି ବିଭିନ୍ନପ୍ରକାର ଖାଦ୍ୟ ଔଷଧ ପତ୍ର ଭଲ ମନ୍ଦ ବାଇକ୍ରେ ଆମେ ଦୂର ବାଟକୁ ଗଲେ ଏସବୁ ଜିନିଷ ସରଞ୍ଜାମ ନେଇକରି ଆମେ ଯାଉ